ଚଉଦ ଡିସେମ୍ବର ଦୁଇ ହଜାର ପାଞ୍ଚ ତେର ଜୁଲାଇ ଦୁଇ ଦୁଇ ହଜାର ତିନି ପଚିଶ ଜାନୁଆରୀ ଦୁଇ ହଜାର ତେର ତିରିଶ ଜୁନ୍ ଦୁଇ ହଜାର ତେଇଶ ଆଉ ଚାରି ମାର୍ଚ୍ଚ ଦୁଇ ହଜାର ବାଇଶ